ମୋର ବ୍ୟକ୍ତିଗତ ଲକ୍ଷ୍ୟ ହେଲା ମୋର ପିଲାମାନଙ୍କୁ ଉଚିତ୍ ମଣିଷଭଳି ଗଢ଼ି ତୋଳିବା ସଂସ୍କାର ସଂସ୍କୃତି ସହିତ ତାଳମେଳ ହୋଇ ଚାଲିବା ଯାହାଦ୍ୱାରା ସେ ଭବିଷ୍ୟତରେ ସୁନାଗରିକ ଭାବରେ ଗଣାଯାଇ ପାରିବେ ଏଣୁ ଏ ସହ ଗ୍ରାମର ଗୁରୁଜନମାନଙ୍କୁ ସମ୍ମାନ ଦେବା ସହିତ ସମାଜରେ କିଛି କାମ କରିପାରିବେ ସେଗୁଡ଼ିକ ହାସଲ ପାଇଁ ନିଜକୁ ମାନସିକ ଶାରୀରିକ ଭାବରେ ପ୍ରସ୍ତୁତ କରିବା ଯୋଗ ପ୍ରାଣାୟମ ବ୍ୟାୟାମ ମାଧ୍ୟମରେ ଇନ୍ଦ୍ରିୟ ଗୁଡ଼ିକୁ ସକ୍ରିୟ ରଖିବାକୁ ପଡ଼େ ଯାହାଦ୍ଵାରା ଠିକ୍ ମାର୍ଗରେ ଚାଲିପାରିବା